ବାସନ୍ତ ନାୟକ କନିକା ଛକ ରାମଗଡ଼ରୁ କହୁଛି ଆପଣ କ'ଣ ହୋଟେଲ ଆସୁତୋଷରୁ କହୁଛନ୍ତି ମୁଁ ଚାରିଟା ନାନ୍ ମଗାଇଥିଲି କିନ୍ତୁ ଆପଣ ଚାରିଟା ନାନ୍ ବଦଳରେ ଦୁଇଟା ନାନ୍ ଦେବେ ପ୍ଲେଟ୍ ପନିର ମଗାଇ ଚିଲ୍ଲି ପନିର ମଗାଇଥିଲି ଚିଲ୍ଲି ପନିର ପ୍ଲେଟ୍ ବଦଳରେ ହାଫ୍ ପ୍ଲେଟ୍ ଦେବେ ଏଇଟା ମୋର ଅର୍ଡ଼ର ରହିଲା